ୟୁଟ୍ୟୁବ କିମ୍ବା ଟିଭି ପ୍ରୋଗ୍ରାମରେ ମୋର ପ୍ରିୟ ଖାଦ୍ୟ ରେସିପି ଚ୍ୟାନେଲ ଗୁଡ଼ିକ ମଧ୍ୟରୁ ସବିତା ଭାବି ଚ୍ୟାନେଲଟି ଅନ୍ୟତମ ଇଏ କି ୟୁଟ୍ୟୁବରୁ ଟିଭି ଟିଭି ପ୍ରୋଗ୍ରାମ ଭିତରେ ମୁଁ ତାଙ୍କର ସବୁଠୁ ମୋତେ ଭଲ ଲାଗେ କି ଚିକେନ ଟିକା ଚିକେନ ଟିକା ପନିର ଚିକେନ ନନଭେଜ୍ ଖାଦ୍ୟ ମୋର ବହୁତ ପସନ୍ଦ ନନଭେଜ୍ ଖାଦ୍ୟ ନନଭେଜ ଖାଦ୍ୟକୁ ମୁଁ ଏତେ ଭଲ ପାଏ ଯେ କଣ ନନଭେଜ୍ ନହେଲେ ମୁଁ ସପ୍ତାହକୁ ମିନିମମ ଚାରିରୁ ପାଞ୍ଚଥର ନନଭେଜ୍ ଖାଏ ନନଭେଜ୍ ଖାଏ ନନଭେଜ୍ ନନଭେଜ୍ ଉପରେ ମୋର ଚିକେନ ମଟନ ଏସବୁ ଜିନିଷ ସବୁ ପସନ୍ଦ ନହେଲେ କ'ଣ ହବ ନନଭେଜ୍ ନନଭେଜ୍ ମୋର ବହୁତ ପସନ୍ଦ ନନଭେଜ୍କୁ ମୁଁ ଆଦରେଇ ହେଇ ନେଇଚି ବ ମୋ ପିଲାବେଳୁ ମୋ ଜେଜ ମତେ ନନଭେଜ୍ ହିଁ ଖୁଆଇଛନ୍ତି ୟୁଟ୍ୟୁବର ଚ୍ୟାନେଲ ଗୁଡ଼ିକ ହେଲା ସବିତା ଭାବି ଆଉ ଗୋଟେ ହେଲା କଣ ଗୋଟେ ଛୋଟ ଛୁଆ ଦୁଇ ଜଣ କରନ୍ତି ଏମିତି କିଛି ବହୁତ ବହୁତ ଗୁଡ଼ାଏ ହେଇଥାଏ ଆଜିକାଲିକା ୟୁଟ୍ୟୁବରେ ୟୁଟ୍ୟୁବ ମାନେ ହିଁ ବହୁତ ବହୁତ ଗୁଡ଼ାଏ ଚ୍ୟାନେଲ ହେଲେ ୟୁଟ୍ୟୁବରେ ବହୁତ କିଛି କିଏ ରୋଷେଇ କରିଛି ତ କିଏ କମେଡ଼ି କରିଛି କିନ୍ତୁ ନୂଆ ନୂଆ ଯିଏ ରୋଷେଇ ଶିଖୁଛନ୍ତି ତାଙ୍କମାନଙ୍କ ପାଇଁ ୟୁଟ୍ୟୁବ ଗୋଟେ ଭଲ ଜିନିଷ ୟୁଟ୍ୟୁବକୁ ମୁଁ ବହୁତ ଲାଇକ୍ କରେ ଆଇ ଲଭ୍ ୟୁ ଥ୍ୟାଙ୍କ ୟୁ